ଓଡ଼ିଆ ଭାଷାରେ ଯେଉଁ ସାଧାରଣ ଭୁଲ ଦେଖାଦିଏ ତାହା ପ୍ରଚାର ପ୍ରସାର ମାଧ୍ୟମରେ ଓଡ଼ିଆ ଭାଷାର ସମାଧାନ ହେଇପାରିବ ଯଦି ଓଡ଼ିଆ ଭାଷାକୁ ବିଶ୍ୱ ଦୁଆରେ ପ୍ରତିପାଦନ କରାଯାଏ ବିଭିନ୍ନ କ୍ଷେତ୍ରରେ ବହୁ ବୁଦ୍ଧିଜୀବୀ ସମାସ୍ୟାକୁ ସମାଧାନ କରିପାରିବେ